ମୁଁ ଶିଖିଥିବା କିଛି କୌଶଳ ଆଉ ଟିପ୍ସ ହେଉଛି ଯେ କେଉଁ ଚିତ୍ର ପାଇଁ କେଉଁ ତୂଳୀ ବ୍ୟବହାର କରିବ କେଉଁ ଚିତ୍ର ପାଇଁ କେଉଁ ରଙ୍ଗ ବ୍ୟବହାର କରିବ ଏଇଟା ହେଉଛି ସବୁଠୁ ବଡ଼ ଏସବୁ ଶିଖିବା ପାଇଁ ତ ଆମକୁ ଗୁରୁ ନିହାତି ଦରକାର ମୁଁ ମୋ' ଗୁରୁଙ୍କଠାରୁ ଶିଖିଛି ଏବେ ମଧ୍ୟ ଅନ୍ଲାଇନ୍ରେ ମଧ୍ୟ ବହୁତ ଗୁଡ଼ିଏ ଶିକ୍ଷକ ଶିଖାଉଛନ୍ତି ଯେ ଆପଣ କିଭଳି ଭାବରେ ଚିତ୍ର କରିବେ ନୂଆ ନୂଆ ଚିତ୍ର କରିବେ ଏବେ ଥ୍ରୀଡି ଚିତ୍ର ମଧ୍ୟ ଆସିଲାଣି କିଭଳି ଭାବରେ ଥ୍ରୀଡି ଚିତ୍ର କରିବେ ଅନ୍ଲାଇନ୍ ଉତ୍ସ ହେଲେ ଆମର ୟୁଟ୍ୟୁବରେ ଆମର ଶିଖାଉଛନ୍ତି କିଛି କିଛି ଚିତ୍ରକର ୱେବସାଇଟ ମଧ୍ୟ ଖୋଲିଛନ୍ତି ଯେଉଁଠୁକି ଆପଣ ଏସବୁ ଶିଖିକି କରିପାରିବେ